ମତେ ଗୋଟେ ଜିନ୍ସ ପ୍ୟାଣ୍ଟ୍ ଦରକାର ଯେହେତୁ ମୁଁ ମାଲକାନଗିରି ଗଲି ଆମ ସାଇଡ଼୍ରେ ମାର୍କେଟ୍ ହେଉଛି ମାଲକାନଗିରି ମୁଁ ସେଇଠି ଗଲି ଯାଇକି ଭଲ ଗୋଟେ ଦୋକାନ ଦେଖିଲି କେଉଁଠି ଭଲ ଜିନିଷ ମିଳିବ ତା ପାଇଁ ମୁଁ ଗଲି ଦେଖିଲି ରାଧାକିଷ୍ଣ ଗୋସ୍ଵାମୀ ଦୋକାନ ଗୋଟେ ଅଛି ସବୁ ଲୋକ କହୁଛନ୍ତି ଭଲ ଜିନିଷ ଅଛି ସେଇଠି ଯେତିକି କଷ୍ଟ୍ଲି ବା ଭଲ ଜିନିଷ ବିକ୍ରି ହୁଏ ସେଇଠି ତା'ପରେ ମୁଁ ସେଇଠି ଗଲି ଯାଇକି ଦେଖିଲି ଆଉ ମୁଁ ଦୋକାନଦାରକୁ କହିଲି ମତେ ଗୋଟେ ଜିନ୍ସ ପେଣ୍ଟ୍ ଯାହାକି ଭଲ ଥିବ ବା କଲର୍ ନ ଯାଉଥାଏ ସେମିତି ଗୋଟେ ପ୍ୟାଣ୍ଟ୍ ତା'ପରେ ଦୋକାନଦାର ମୋତେ ଦେଇଛି ପେଣ୍ଟ୍ ବିଭିନ୍ନପ୍ରକାର ପ୍ୟାଣ୍ଟ୍ ଦେଇଛି ଯେହେତୁକି ସେ ସବୁ ଭଲ ପ୍ୟାଣ୍ଟ୍ଗୁଡ଼ା ମୁଁ ବାଛି ବାଛିକି ଘଣ୍ଟେଟିଏ ହୋଇଗଲାଣି ମୋତେ ପ୍ୟାଣ୍ଟ୍ ପସନ୍ଦ ହେଉନି ତା'ପରେ ବିଭିନ୍ନପ୍ରକାର ପ୍ୟାଣ୍ଟ୍ ସେମିତି ଦେଖାଉଛି ମୁଁ ଲାଷ୍ଟ୍ରେ ଗୋଟେ ପ୍ୟାଣ୍ଟ୍ ଚଏସ୍ କଲି ତାଙ୍କେ ଦୋକାନଦାର କହିଲେ କେତେ ଦୋକାନଦାର କହିଲେନି ତିନି ହଜାର ଟଙ୍କା ମୁଁ କହିଲି ଏ ପ୍ୟାଣ୍ଟ୍ର ତିନି ହଜାର ଟଙ୍କା ଦାମ ତାଙ୍କେ କହିଲେନି ଜିନିଷ ଭଲ ହେଲେ ଦାମ ତ ଭଲ ହେବ ନା ହେଲେ ମୁଁ କହିଲି ଡିସ୍କାଉଣ୍ଟ୍ କିଛି କର ହେଲେ ଶହେ ଟଙ୍କା ଗୋଟେ ଡିସ୍କାଉଣ୍ଟ କଲେ ତା'ପରେ ମୁଁ ସେ ଜିନିଷଟା ଧରିକି ବଢ଼ିଆଇଲି